ଭାରତ ସ୍ୱାଧୀନତା ପାଇବା ପରେ ସାଧାରଣତଃ ସରକାରଙ୍କ ଅଧୀନରେ ଶିକ୍ଷା ବିଭାଗ ଥିଲା ଏବଂ ଦେଶରେ ଏକ ମାନବ ସମ୍ବଳ ବିକାଶ ବିଭାଗ କାର୍ଯ୍ୟ କରୁଥିଲା ଏହା ଅଣ୍ଡର୍ରେ ବିଶ୍ୱବିଦ୍ୟାଳୟ ଆୟୋଗ ଏବଂ ରାଜ୍ୟ ସ୍ତରରେ ଉଚ୍ଚଶିକ୍ଷା ବିଭାଗ ଥିଲା କାଳକ୍ରମେ ଭାରତରେ ବେସରକାରୀ ସ୍ତରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗଢ଼ି ଉଠିଲା ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟ ଗଢ଼ି ଉଠିଲା ଆଜି ଯଦି ଦେଖିବା ବର୍ତ୍ତମାନ ଭାରତରେ ଶିକ୍ଷା ବ୍ୟବସ୍ଥା ବହୁତ ଖର୍ଚ୍ଚ ବହୁଳ ହୋଇ ପଡ଼ିଛି କାରଣ ଏକ ସାଧାରଣ ଘରର ପିଲାମାନେ ବେସରକାରୀ ସ୍ତରରେ ପାଠ ପଢ଼ିବା କଷ୍ଟକର ହୋଇପଡ଼ିଛି ଯଦି ଆମେ ଦେଖିବା ଦେଶ ସ୍ତରରେ ମାନବ ସମ୍ବଳ ବିକାଶ ଅଧୀନରେ ବିଶ୍ୱବିଦ୍ୟାଳୟ ରହୁଛି ଏବଂ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ମହାବିଦ୍ୟାଳୟ ରହିଛି ଏବଂ ସେଠାରେ ବିଭିନ୍ନପ୍ରକାର ପାଠ୍ୟକ୍ରମ ପ୍ରଚଳିତ ହୋଇଛି ଏବଂ ସେଠାରେ ମଧ୍ୟ ପିଲାମାନେ ବହୁତପ୍ରକାର ଉପକୃତ ହେଉଛନ୍ତି ଏବଂ ପିଲାମାନଙ୍କୁ ବିଭିନ୍ନପ୍ରକାର ଯୋଜନାରେ କିଛି ସୁବିଧା ଦିଆଯାଉଛି ସେମାନଙ୍କୁ ସ୍କୋଲାର୍ସିପ୍ ଦିଆଯାଉଛି ଏବଂ ସେ ସ୍କୋଲାର୍ସିପ୍କୁ ନେଇକି ସେମାନେ ଅଧିକ ଗବେଷଣା ଏବଂ ଉଚ୍ଚତର ଶିକ୍ଷା ଲାଭ କରିପାରୁଛନ୍ତି ଏ ଏବଂ ସରକାର ମଧ୍ୟ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍କୁଲ୍ ସ୍ତରରେ କିଛି କାର୍ଯ୍ୟକ୍ରମ କରିଛନ୍ତି କିନ୍ତୁ ଯଦି ଦେଖିବା ବେସରକାରୀ ସ୍ତରରେ ଯେଉଁ ସବୁ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ସେଠାକୁ ସାଧାରଣ ଘରର ପିଲାମାନେ ଯିବାଟା କଷ୍ଟକର ହୋଇ ପଡ଼ିଛି କାରଣ ସେଠାରେ ଅଧିକ ଖର୍ଚ୍ଚ କରିବାକୁ ପଡ଼େ ଏବଂ ଏଇ ଯେଉଁ ବର୍ତ୍ତମାନ ସମସ୍ୟା ବର୍ତ୍ତମାନ ଆମର ଦେଶର ଶିକ୍ଷା ବ୍ୟବସ୍ଥା ସମ୍ମୁଖୀନ ହୋଉଛି ସେଥିରେ ସମସ୍ତ ପିଲା ଏବଂ ଯେଉଁମାନେ ତଳ ମଳ ସ୍ତରରେ ଅଛନ୍ତି ସେମାନେ ଶିକ୍ଷାରେ ଅଂଶ ଗ୍ରହଣ କରି ପାରୁ ନାହାନ୍ତି